ଆମେ ଯଦି ଅନ୍ୟ ଜାଗାକୁ ଯାଉଛୁ ଅନ୍ୟ ଜାଗାର ଆକାର ବିବରଣୀ ସମ୍ବନ୍ଧରେ ଆମେ ଜାଣିବାକୁ ଚାହୁଁଛୁ ତା'ହେଲେ ନିଜେ ଯେକୌଣସି ଅଞ୍ଚଳକୁ ଯାଇ ମଧ୍ୟ ଠିକ୍ ଭାବରେ ଲୋକଙ୍କ ସହିତ ମିଳାମିଶା କରି ବା ଆବଶ୍ୟକ ଧରନ୍ତୁ ଆମେ ସମୁଦ୍ର ତୁଠକୁ ଯାଇଛୁ ଆମେ ସମୁଦ୍ରର ଗଭୀରତା ବିଷୟରେ ମଧ୍ୟ ଜାଣିନୁ କି ଜାଗା ବି ସଠିକ୍ ଭାବରେ ଜାଣିନୁ ଆମେ ଜଣେ ଦର୍ଶକ ଭାଇଙ୍କଠାରୁ ଜାଣିବା ଆବଶ୍ୟକ କିମ୍ବା ସେହି ଜାଗାର ଲୋକଙ୍କ ସହିତ ମିଶି ତା'ର ବିବରଣୀ ତଥ୍ୟ ଜାଣିବା ନିହାତି ଜରୁରୀ ଅଟେ ଏବଂ ସେମାନେ ବି ଆମ ଅଞ୍ଚଳକୁ ଆସନ୍ତି ତା'ହେଲେ ଆମେ ମଧ୍ୟ ନିଜର ପର୍ଯ୍ୟଟନ କ୍ଷେତ୍ରକୁ ଦେଖାଇବା ଦେଖାଇ ବୁଲିବା ଆବଶ୍ୟକ ରହିଛି ଯାହା ଦ୍ୱାରା ସେମାନେ ବି ଆମ ଅଞ୍ଚଳର କିଛିିକାଂଶ ଜିନିଷ ଜାଣିପାରିବେ ଓ ସେମାନେ ମଧ୍ୟ ନିଶ୍ଚିତ ଭାବରେ ଶାନ୍ତ ମନରେ ଘରକୁ ଯାଇପାରିବେ